ମୁଁ ମାଲକାନଗିରିର ଇକୋ ପାର୍କ ଯାଇଥିଲି ସେଠାରେ ଦେଖିବା ଜିନିଷ ହେଲା ବଡ଼ ଗୋଟେ ୱାଟର୍ଫଲ୍ ଅଛି ଆଉ ବହୁତ ପ୍ରକାର ଫୁଲ ଗଛ ଅଛି ଯାହା ମତେ ବହୁତ ପସନ୍ଦ ଲାଗିଲା ଆଉ ମାଲକାନଗିରିର ମଲ୍ଲିକେଶ୍ୱର ମନ୍ଦିର ବି ମୁଁ ଯାଇଥିଲି ସେଠାରେ ବଡ଼ ଶିବ ଠାକୁରଙ୍କର ଗୋଟେ ମୂର୍ତ୍ତିଟିଏ ଅଛି ପଥରରେ ବନା ହେଇଛି ଆଉ ସେଠାରେ ସେଠାରେ ବହୁତ ପ୍ରକାରର ଠାକୁରଙ୍କର ମୂର୍ତ୍ତି ବି ଅଛି ଆଉ ମଲ୍ଲିକେଶ୍ୱର ମନ୍ଦିରଟା ପାହାଡ଼ ପୁରା ଉପରକୁ ଅଛି ଯେଉଁଠି ଛିଡ଼ା ହୋଇକି ଦେଖିଲେ ପୁରା ମାଲକାନକିରି ଦେଖାଯାଉଛି ଯାହା ମତେ ବହୁତ ପସନ୍ଦ ଲାଗେ